କ୍ୟାବ୍ ଭାଇ ଟିକେ ଶୁଣିଲେ ପଦ୍ମଗିରି ଯିବେ କି କେତେ ଟାଇମ ଭିତରେ ପହଞ୍ଚାଇ ପାରିବ କ'ଣ ତିନି ଘଣ୍ଟା ଲାଗିବ ଟିକେ ଜଲ୍ଦି ହବନି ଦୁଇ ଘଣ୍ଟା ଭିତରେ ପହଞ୍ଚିପାରିବିନି କ'ଣ ଟ୍ରାଫିକ୍ କ'ଣ ଏତେ ଅଛି ନା କ'ଣ

ଟିକେ ଜଲ୍ଦି ପହଞ୍ଚାଇ ଦେବେ ଆଉ କେତେ ନେବେ କେତେ ଦୁଇଶହ ଟଙ୍କା ଏତେ କ'ଣ ଟିକେ କମ୍ ହବନି ହଉ ଭାଇ ଟିକେ କମ୍ କର

ଏଇଠୁ ପଦ୍ମଗିରି ଗଲାପରେ ସେଇଠୁ ଗାଡ଼ି ମଳିବ ଏଇଟି ସିକ୍ସ ଯିବା ପାଇଁଁ ହଁ ହଁ ହଉ ଠିକ୍ ଅଛି ଠିକ୍ ଅଛି ହଉ ଚାଲନ୍ତୁ ଯିବା